ହଁ ଆଜ୍ଞା ମୁଁ କାମନା ଦୋକାନୀ କହୁଥିଲି ଆପଣ କିଏ ହେଲେ ଆପଣ ମୋ ଦୋକାନରୁ କୋଉ ଚାଉଳ କିଣିଥିଲେ ପ୍ୟାକେଟ ଵାଲା କୋଉଟା କିଣିଥିଲେ ହଁ ଦେଖନ୍ତୁ ଆମେ ମାର୍କେଟରେ ଫାଷ୍ଟରେ କିଣିବାକୁ ଗଲେ ଆମକୁ କେବେ କିଛି ବେଶୀ ଦର ପଡ଼ୁଛି ଆପଣ ଯୋଉଁ ଦୋକାନ ପଚାରିଲେ ତାଙ୍କରି କମ ଦାମରେ ଦେଉଛନ୍ତି ହେଲେ ତାଙ୍କ କିଛି ପୁରୁଣା ଫୁରୁଣା ଆପଣଙ୍କୁ ଦେଇଥିବେ ହେଲେ ଆମେ ନୂଆରେ କିଣିକି ଆଣିଲୁ ପ୍ରାଇସ ବଢ଼ିବାର କାରଣ ଆମେ ଏତେ କଷ୍ଟ କରିକି ଆଣିଲୁ କିଣିକି ଟିକେ ତ ଦର ବଢ଼ିବ ଏନା ହେଲେ ଆପଣଙ୍କ ବେଶି ଲାଗୁଛି ପ୍ରାଇସ ତାଙ୍କେ କେତେରେ ଦେଉଛନ୍ତି ଆପଣଙ୍କୁ ହଁ ମୋ ଦୋକାନରେ ଆଉ କିଛି ଦର ଚାଉଳ ନୂଆରେ କିଣିକି ଆଣିଲି ହେଲେ ତାଙ୍କେ ଟିକେ ବଢ଼ିକି ଆଣିଲେ ଆମେ ଟିକେ ଦୁଇ ଟଙ୍କା ପାଞ୍ଚ ଟଙ୍କା ଲାଭରେ ନ ବିକିଲେ ଆମକୁ କେମିତି ହେବ ଆପଣ କୁହନ୍ତୁ ଟିକେ ଆମକୁ ବି ତ ଟିକେ ହଁ ମୋ ଦୋକାନରେ ବହୁତ ପ୍ରକାର ମସଲା ଅଛି ଆପଣଙ୍କୁ କ'ଣ କ'ଣ ଦରକାର ମୁଁ କହୁଛି ମୋ ଦୋକାନରେ କ'ଣ କ'ଣ ଅଛି ମୋ ଦୋକାନରେ ଧନିଆଁ ଗୁଣ୍ଡ ଅଛି ମସଲା ମାନେ ଆପଣଙ୍କୁ କି ପ୍ରକାର ମସଲା ଦରକାର ଆମ ପାଖରେ ସବୁ ଅଛି ଆଜ୍ଞା ହଁ ମୋ ପାଖରେ ସବୁ ଆଭଲେବଲ ଅଛି ଆପଣଙ୍କୁ କୋଉଟା ଦରକାର ମୋ ପାଖରେ ଗରମ ମସଲା ଅଛି ହଳଦୀ ଅଛି ଧନିଆଁ ଅଛି ହଁ ସେମିତି ଅଛି ମୋ ପାଖରେ ମୋ ପାଖରେ ନନଭେଜ ମସଲା ଅଛି ଜିରା ଗୁଣ୍ଡ ଅଛି ଆହୁରି ବହୁତ ମସଲାର ଭେରାଇଟି ଅଛି ଆପଣ ଯଦି ମୋତେ କହିବେ କୋଉଟା ଦରକାର ମୁଁ ଆପଣଙ୍କୁ କହିପାରିବି ତା ବିଷୟରେ ଆପଣଙ୍କୁ ଖାଲି ଆପଣଙ୍କୁ ହଁ ଆଜ୍ଞା ଖାଲି ଆପଣଙ୍କୁ ଖାଲି ନନଭେଜ ଖାଇବାକୁ ଭେଜ ଫେଜ କିଛି ଦରକାର ନାଇଁ ହଁ ମୋ ପାଖରେ ଚିକେନ ପାଇଁ ଅଲଗା ଅଲଗା ଭେରାଇଟିର ମସଲା ଅଛି ଭେଜ ପାଇଁ ଅଲଗା ଅଲଗା ଭେରାଇଟିର ମସଲା ଅଛି ଯେମିତିକି ଧନିଆଁ ଗୁଣ୍ଡ ପ୍ରାଇସ ପ୍ରାଇସ ହେଲେ ଆପଣ ବାହାଘର ପାଇଁ ନେବେ ହେଲେ ପୁରା ଯଦି ପ୍ୟାକେଟ ନେବେ ହେଲେ ସେମିତି ପଡ଼ିବ ଟିକେ ବେଶି ବେଶି ହେଲେ ପଡ଼ିବ ଗୋଟେ ଗୋଟେ ପ୍ୟାକେଟକୁ ହଜାର ପଚାଶ ମୁଁ ଦଶଟାରେ ଖୋଲୁଛି ଦୋକାନ ଆଉ ସନ୍ଧ୍ୟାରେ ଆଉ ଥରେ ନଅଟାରେ ବନ୍ଦ କରିଦେଉଛି ହଁ ହେବ ହେଲେ ଆପଣକୁ ମସଲା କେତେ କେତେ କେ ଜି ଦରକାର ହଉ ହଁ ଠିକ ଅଛି ମୁଁ ସବୁ ରେଡି ରଖିବି ଆଉ ମସଲା ମସଲା ମୋର ସବୁ ନୂଆରେ ଏକା ଅଣା ହୋଇଛି ସେଇଗୁଡ଼ିକ ବି ମୁଁ ଭଲସେ ଖୋଲିକି ରଖିବି ଆପଣ ଆସିକି ଫାଷ୍ଟ ଚେକ୍ କରିନିଅନ୍ତୁ ତାପରେ ଏକା କିଣିବେ ହଁ ହଁ ଆଜ୍ଞା ଥାଙ୍କ ୟୁ ମୋ ଦୋକାନରୁ ଇଏ କରିବାର